ସାଧାରଣତଃ ଗ୍ରାମାଞ୍ଚଳରେ ସରକାରୀ ଶାସନ ବହୁତ ଅଭାବ ଦେଖାଦେଇଥାଏ ଯାହାଫଳରେ କି ଲୋକମାନେ ନିଜର ଦୈନିକ ଦୈନିକ ଉପାଦନ ଠିକ ସେ ନେଇପାରିନଥାନ୍ତି କି ସେଇଟା ଆଉ ଶାସନର ବହୁତ ଅଭାବ ଦେଖାଦେଇଥାଏ ଏଇ ସରକାରୀ ଶାସନ ଗ୍ରାମାଞ୍ଚଳରେ ଆଉ ଯାହାଫଳରେ କି ଏଇ ଦୁର୍ବଳ ସରକାରୀ ସେବା ମଧ୍ୟ ପାଇଥାନ୍ତି ସେମାନେ ସରକାରୀ ସେବା କହିବାକୁ ଗଲେ ଆମର ଯେମିତି ରହୁଛି ଟଙ୍କିକିଆ ଚାଉଳ ଏହା ଲୋକମାନେ ଠିକ ଟାଇମରେ ପାଇପାରନ୍ତି ନାହିଁ

ଚାଷ ବି ଯଦି ବର୍ଷା ଠିକ ଟାଇମରେ ନ ହେବ ଚାଷୀଟି ଚାଷ ତାର କରିପାରେ ନାହିଁ ଏହାର ବହୁତ ସମ୍ମୁଖୀନ ହୋଇଥାନ୍ତି ସ୍ୱାସ୍ଥ୍ୟ

ଏହାପରେ ସ୍ୱାସ୍ଥ୍ୟରେ ମଧ୍ୟ ବହୁତ କ୍ଷତି ହୋଇଥାଏ